ଆମ ରୋଷେଇ ଘରେ ସବୁ ରକମର ଜିନିଷ ପ୍ରସ୍ତୁତି ରହିଛି ହାଣ୍ଡି କଡ଼ା ତାୱା ବାଲ୍ଟି ପ୍ରେସର୍ ରାଇସ୍ କୁକର୍ ଆଉ ସେ ଅଣ୍ଡା ପିଠା ହେଇ କ'ଣ ତା ନାଁ ମୁଁ ଭୁଲିଯାଇଛି ସବୁ ରକମର ରହିଛି ଟିଫନ୍ ତା ଦେହରେ ସବୁ ରହିଛି ଗରା ବାଲ୍ଟି ସବୁ କଡ଼ା ସବୁ ରହିଛି ରାଇସ୍ କୁକର୍ରେ ଭାତ ହୁଏ ଆଉ ଲାଇନ୍ ଯୋଉଦିନ ନଥାଏ ହାଣ୍ଡି ଦେହରେ ଭାତ ହୁଏ ଡେକ୍ଚି ହାଣ୍ଡିରେ ଭାତ ହୁଏ କଢ଼େଇରେ ତରକାରୀ ହୁଏ ପ୍ରେସର୍ କୁକର୍ରେ ଡାଲି ଡାଲମା ଖିଚଡ଼ି ଫେଚଡ଼ି କଲେ ପ୍ରେସର୍ କୁକର୍ରେ ବି ହୁଏ ହଁ ଆଉ ତାୱାରେ ରୁଟି ହୁଏ ପିଠା ହୁଏ ସସ୍ପେନ୍ ଅଛି ଷ୍ଟିଲ୍ ସସ୍ପେନ୍ ଅଛି ତା ଦିହରେ ଚାହା ହୁଏ ଆଉ ଟିଫିନ୍ଫିଫିନ୍ ସବୁ ରହିଛି ବାଲ୍ଟି ଅଛି ପାଣିଫାଣି ଆସେ ରାସନ୍କୁସନ୍ ସବୁ ରକମର ରହିଛି ଆଉ କଢ଼େଇ ଦି'ଟା ଗୋଟେ ଆଇଁଷ ରୋଷେଇ ହୁଏ ଆମିଷ ଯୋଉଦିନ ହୁଏ ଆମିଷ କଢ଼େଇରେ ହୁଏ ନିରାମିଷ କଢ଼େଇରେ ନିରାମିଷ ହୁଏ ସବୁ ସେ ରୋଷେଇ ଘରେ ସବୁ ରକମ ରହିଛି ଅଟା ବାଲ୍ଟି ଥୁଆ ହେଇଛି ଅରୁଆ ଜିନିଷ ସବୁ ରହିଛି ଆଉ ଆଇଁଷଟା ରୋଷେଇ ଘରେ ହୁଏ ନା ବାହାରେ ହୁଏ ଆଉ ଗ୍ୟାସ୍ରେ ସବୁ ତିଆରି ହୁଏ ଏସବୁ ଜିନିଷ ଆଇଁଷ ଯୋଉଦିନ ହୁଏ ସେଟା ଚୁଲ୍ହିରେ ହୁଏ